ହଁ ଭାରତରେ କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ଵ ଏବଂ ସୁଯୋଗ ଦିଆଯାଉ ନାହିଁ କାରଣ ଭାରତରେ ଆମର ଅଧିକାଂଶ ଲୋକ ସରକାରୀ ଚାକିରିରେ ଭାଗ ନେଇଛନ୍ତି ଏବଂ ନିଜ ଅନ୍ୟାନ୍ୟ ବ୍ୟବସାୟରେ କାମ କରୁଛନ୍ତି କିନ୍ତୁ କଳାକାରମାନଙ୍କ ପାଇଁ ଏତେ ପଇସା ମିଳୁନାହିଁ ଯେଉଁଥିପାଇଁ ସେମାନେ କଳାକାରମାନେ ତାଙ୍କ କଳା ପ୍ରଦର୍ଶନ କରୁନାହାନ୍ତି ଏବଂ ଭାରତରେ ଏହାର କୌଣସି ଗୁରୁତ୍ଵ ନାହିଁ ସେଥିପାଇଁ ସେମାନେକ ଏହି କଳାମାନଙ୍କୁ କରୁ ନାହାନ୍ତି ଏବଂ ତାଙ୍କ ବ୍ୟବସାୟ ରୂପେ ବ୍ୟବହାର କରୁନାହାନ୍ତି